ଢେଙ୍କାନାଳ ଜିଲ୍ଲାରେ କ୍ରିକେଟ ଖେଳ ଗୋଟେ ଲୋକପ୍ରିୟ ଖେଳ ଆଉ ଢେଙ୍କାନାଳ ଜିଲ୍ଲା ମଧ୍ୟ ବିଭିନ୍ନ ପ୍ରକାର ପର୍ବ ପର୍ବାଣି ପାଳନ ହୁଏ ଯାତ୍ରା ହୁଏ ନାଚ ହୁଏ ସେତେଳେ ଆମର ସବୁ ଆଡୁ ବନ୍ଧୁ ବାନ୍ଧବ ଆସନ୍ତି ଆଉ ସମସ୍ତେ ଏକାଠି ହୁଅନ୍ତି ଯାତ୍ରା ଦେଖନ୍ତି ନାଚ ଦେଖନ୍ତି ଆଉ ନିଜେ ଉପଭୋଗ କରନ୍ତି ଆଉ ଖୁସି ମଧ୍ୟ ଅନୁଭବ କରନ୍ତି ଆଉ ନିଜକୁ ବହୁତ ଖୁସି ଲାଗେ ଆଉ ବନ୍ଧୁ ବାନ୍ଧବ ଆସିକି ମଧ୍ୟ ବହୁତ ଖୁସି ହୁଅନ୍ତି